ଆଉ ଓଡ଼ିଶାରେ ବି ଏମତି ଅଛି ଫୁଟବଲ୍ ଟିମ୍ ଅଛି କ୍ରିକେଟ୍ ଟିମ୍ ଅଛି ଯାହା ବଡ଼ ପ୍ରଶଂସକଙ୍କୁ ଆକର୍ଷିତ କରେ ଆ କ'ଣ ଫୁଟବଲ୍ ଟିମ୍ ଅଛି ହକି ଟିମ୍ ଅଛି ବ୍ୟାଡ଼ମିଣ୍ଟନ୍ ଟିମ୍ ଅଛି ହଁ ସେମାନେ ବିଶ୍ୱକପ୍ ଖେଳନ୍ତି ଫୁଟବଲ୍ ଖେଳନ୍ତି ବିଶ୍ୱ ଫୁଟବଲ୍ରେ ବି ବିଶ୍ୱକପ୍ ଖେଳନ୍ତି ତ ଏମତି ସବୁ ଅଛି ଯେମତି ହକି ଟିମରେ ଆମର ଲିଡ଼ର ବହୁତ ଅଛନ୍ତି ହକି ଟିମ୍ରେ ପ୍ଲେଆର୍ମାନଙ୍କୁ ସବୁ ଭଲ ଟ୍ରେନିଙ୍ଗ ଦେଇ ତ ସେମତି ବହୁତ ବଡ଼ବଡ଼ ମ୍ୟାଚ୍ ଜିତନ୍ତି କ୍ରିକେଟ୍ରେ ବି ବଡ଼ବଡ଼ ମ୍ୟାଚ୍ ଜିତନ୍ତି ବ୍ୟାଡ଼ମିଣ୍ଟନ୍ରେ ବି ବଡ଼ବଡ଼ ମ୍ୟାଚ୍ ଜିତନ୍ତି ତ କ୍ରିକେଟ୍ ଟେନିସ୍ ବ୍ୟାଡ଼ମିଣ୍ଟନ୍ ଏଗୁଡ଼ା ସବୁ ଭଲ ଖେଳ ହୁଏ ତ ସେମାନେ ପ୍ରଶଂସକ ବି ଭଲ ଆକର୍ଷିତ କରନ୍ତି ତ ବ୍ୟାଡ଼ମିଣ୍ଟନ୍ ହକି ଟେନିସ୍ ଏଇ ସବୁ ଆମର ପ୍ରମୁଖ ଖେଳ ଆଁ ଓଡ଼ିଶାରେ ବି ଭଲ ପ୍ରଦର୍ଶନ କରନ୍ତି ତ ସେଥିପାଇଁ ଆମେ ଅଲମ୍ପିକ୍କି ବି ଅଲମ୍ପିକ୍କି ବି ଓଡ଼ିଶାରୁ ବହୁତ ଖେଳାଳି ଯାଇଛନ୍ତି ତ ସେମତି ଓଡ଼ିଶାରେ ବହୁତ ଭଲ ପ୍ରଶଂସକ ମାନେ ବହୁତ ଭଲ କରନ୍ତି ତ